ଆମ ଗାଁ'ରେ ଅନେକଗୁଡ଼ିଏ ବ୍ୟବସାୟ ଅଛି ଶିଳ୍ପ ମଧ୍ୟ ଅଛି ଯେମିତିକି ଚାଷ ଏବେ ଲୋକମାନେ ଅନେକ ଚାଷ କରୁନାହାନ୍ତି ଚାଷ ବଦଳରେ ସେମାନେ ଅଧିକ ଗଭ୍ମେଣ୍ଟ ପାଇଁ ଧାଉଁଛନ୍ତି ତା'ପରେ ଆମର ଯୋଉ ମାଛ ଚାଷ କରୁଛନ୍ତି ତା'ପରେ ଫୁଲ ଚାଷ ଆଉ ଛତୁ ଚାଷ କି ଏ ଛେଳି ଚାଷ କରୁଛନ୍ତି କୁକୁଡ଼ା ଚାଷ କରୁଛନ୍ତି ଅନେକଗୁଡ଼ିଏ ଲୋକ ଅନେକ ଚାଷ କରୁଛନ୍ତି କିନ୍ତୁ ଆଜିକାଲି ଏତେ ଚାଷ ପଥରେ ନ ପଛରେ ନ ଧାଇଁକି ପ୍ରାୟ ଏବେ ଗଭମେଣ୍ଟ୍ ଚାକିରୀ ପଛରେ ଧାଉଁଛନ୍ତି ସେଥିପାଇଁ ଏ ବ୍ୟବସାୟ ଏଇ ଚାଷଫାଶ କମି କମିଗଲାଣି ଆଉ ମାଛ ଚାଷବି ଆମ ଗାଁ'ରେ ଅଧିକ ହେଉଛି ଯେହେତୁ ଏଠି ଆମର ନଈ ଅଛି